ଫୋଟଗ୍ରାଫି କେନ୍ କର୍ମଶାଳାରେ ତମେ ନାଏଁ ଜଏନ୍ କରିଥାଇ ଲେକିନ୍ ମୁଇଁ ନିଜେ ନିଜେ ଏକା ଫଟୋ ଉଠେଇ ଉଠେଇ ଛୁଆ ଦିନେ ଏକା ବହୁତ ଫଟୋ ଉଠାବାର ବହୁତ ଇଚ୍ଛା ଆଉ ମୁଇଁ ନିଜେ ଫଟୋ ଉଠେଇକିନା ବି ଆପ୍ ମାନକେ ବି ଡ଼ାଉନଲୋଡ଼୍ କରେ ଆପ ମାନେ ବି ଡ଼ାଉନଲୋଡ଼୍ କରି କିନା ସେଥିରେ ବି ଏଡ଼ିଟ୍ କରି କିନା ହେନ୍ତା ଆମ କ୍ୟାମେରାରେ ବି ବହୁତ ଭଲ ହେସି ଫଟୋ ମୁଇଁ ଯେନୁ ବି ଦେଖଲେ ମୋତେ ନେଚର୍ ଲଭର୍ ନେଚର୍ ବହୁତ ପସନ୍ଦ ତ ମୁଇଁ ଯେନ ବି ଜାଣା ବି କିଛୁ ଦେଖଲେ ଫଟୋ ଉଠାସି ମୋତେ ଫଟୋ ଉଠାବାର ବହୁତ ଇଚ୍ଛା ଆରୁ ମୁଇଁ କେନସି ନାଇଁ ଶିଖି ମୋତେ ନିଜେ ଫଟୋ ଉଠାବାକେ ବହୁତ ପସନ୍ଦ ମୁଇଁ ନିଜେ ଫଟୋମାନେ ଉଠେଇ ଉଠେଇ ହୋଇକିନା ମୋତେ ମୋର ଭଲ ସେ ଶିଖି ଯାଇଛେ ବହୁତ ପସନ୍ଦ ସେଟା ଆଉ ଫଟୋ ଉଥବାରଟା ଗୁଟେ ବି ହବି ଏନ୍ତା ଥିସି ବହୁତ ଲୋକର ଅଛି ଆମର ଆଜିକାଲି ତ ମର୍ଡ଼ନ୍ ଯୁଗ ହେଲାନ ଯାହାକେ ଦେଖବେ ଫଟୋ ସୁଟ୍ ଫୋଟଗ୍ରାଫ ଚାଲିଛେ କ୍ୟାମେରା ମାନେ ଆଉ ଫୋନ୍ ମାନକେ ବି ହେନ୍ତି ବହୁତ ଭଲ୍ ଫଟୋମାନେ ବି ଆସୁଛେ କେନୁ ଶିଖବାର୍କେ ବି ନାଇଁ ପଡ଼ବା ନିଜେ ବି ଆପ ମାନେ ବି ସବୁ ହେଲେ ଆସୁଛେ ଆମେ ଫଟୋ ଉଠେଇକିନା ବି ସେଥିର୍ ଏଡ଼ିଟ୍ କରି ପାର୍ମା ତ ସେଥିରେ ଫଟୋ ଉଠାବାର ବହୁତ ଇଚ୍ଛା ଭଲ ଲାଗ୍ସି ସବୁ କିଛୁ